ଓଡ଼ିଶାରେ ଅନେକ ଯୁବ ପିଢ଼ି ବେକାର ବୁଲୁଛନ୍ତି ଯାହାଦ୍ୱାରା ତାଙ୍କ ଫେମିଲିକି ପୋଷି ପାରୁନାହାଁନ୍ତି ପାଠ ପଢ଼ି ବୋହୁତ ପାଠ ପଢ଼ି ଡିପ୍ଲୋମା ଇଞ୍ଜିନିୟର୍ ବିଟେକ୍ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲା ପରେ ବି ସେମାନେ ବୁଲୁଛନ୍ତି ଚାକିରୀ ଖଣ୍ଡେ ପାଉନାହାଁନ୍ତି ଆଉ ମୋତେ ଯଦି ସେ ସୁଯୋଗ ମିଳେ ଖଣ୍ଡେ ଚାକିରୀ କରିବି ବୋଲି ମୋର ଆଶା ଅଛି ଆର୍ମି ଚାକିରୀ ମୁଁ ଦୁଶ୍ମନ ସହିତ ଲଢ଼ିବା ପାଇଁ ଚାହେଁ ମୋତେ କେବେ ଯଦି ଚାକିରୀ ସୁଯୋଗ ମିଳେ ମୁଁ ନିଶ୍ଚିତ ମୁଁ ସାମ୍ନା କରିବା ପାଇଁ ଚାହିଁବି ଯାହାଦ୍ୱାରା ଫ୍ୟାମିଲି ସହିତ ପରିବାର ସହିତ ମୁଁ ଚଳିପାରିବି ଏବଂ ଚାକିରୀ ଖଣ୍ଡେ ନ ଚା ଚାକିରୀ ଖଣ୍ଡେ କଲେ ପଇସା ଅଳ୍ପ ମିଳିବ କିନ୍ତୁ ଲାଇଫ୍ ସାରା ପେନ୍ସନ ଖଣ୍ଡେ ମିଳିବ ଯାହାଦ୍ୱାରା ମୋ ପରିବାରକୁ ପୋଷିପାରିବି ଚାକିରୀ ନ ମିଳିଲେ ଇନ୍କମ୍ କରିବା ବହୁତ କଷ୍ଟ ହେଇପଡ଼଼ୁଛି ଯେମିତି ବାପ ମାଆକୁ ମୁଠାଏ ଖାଇବା ପାଇଁ ବି ଦେଇପାରୁ ନାହାଁନ୍ତି ଯାହାଦ୍ୱାରା ବାପମାଆକୁ ଚର୍ଚ ଟର୍ଚର୍ କରୁଛନ୍ତି ସେ ବୃଦ୍ଧା ଆଶ୍ରମକୁ ଯାଇକି ରହୁଛନ୍ତି ଚାକିରୀ ଖଣ୍ଡେ ପାଇଲେ ପରିବାରେ ଉପଲଭ ହେବ ଆଉ ଖୁସିରେ ରହିପାରିବେ